ହଁ କୁହନ୍ତୁ ହଁ ହଁ ଆପଣ କି ହଁ ହଁ ହଁ ହଁ ହଁ ଭାଇନା ଚିହ୍ନିଲି ଚିହ୍ନିଲି ହଁ ଯାତ୍ରାକୁ ଯାତ୍ରାକୁ ଯିବା ପାଇଁ କହୁଛ କି ହଁ ହଁ ଯିବା ଯିବା ସେଠି ତ ଯାତ୍ରା ହେବ ତା'ପରେ ନାଟ ହେବ ଆଉ ବହୁତ ଦୋକାନ ବହୁତ ଉଠିଛି ହେଲା ବହୁତ ଦୋକାନ ସେ ମିନା ବଜାର ଫଜାର ସବୁ ଆସିଛି ହଁ ଲୋକ ଠେଲାଫେଲା ଲୋକ ପୁରା ଏତେ ଲୋକ କୁହ ନାହିଁ ଭିଡ଼ ବୋଲେ ଭିଡ଼ କ'ଣ ନାଇଁ ସେଠି ହେଲା ଗଲେ ମଜା ଆସିଯାଉଛି ମୁଁ ଥରେ ଯାଇଥିଲି ସେତେବେଳକୁ ସକାଳ ସକାଳେ ଯାଇଥିଲି ତ ହଁ ଏବେ ଗଲେ ବଢ଼ିଆ ମଜା ଆଇବ ଯିବା ଗୋଟେ ଗାଡ଼ି ଭଡ଼ା କରି ଯିବା ଆଉ ସମସ୍ତେ ମିଶିକିରି ଯିବା ଆରେ ଯାତ୍ରାକୁ ଯିବା ସେଇଟା ଦେଖିଲେ ହେବ କି ଯେତେ ପଡ଼ୁଛି ପଡ଼ୁ ଆଉ କେତେ ଆଉ ନେବ ଫୁଲ୍ ରୋଡ଼ ଏତେ ଦୋକାନ ଆଉ କୁହ ନାହିଁ ଆମର ଯେମିତି ନାହିଁ କି ସେମିତିକା ଦୋକାନ ଆସିଛି ସେମିତି ସବୁ ତ ଆଉ ମୀନାବଜାର୍ ଫଜର୍ ସବୁ ଆସିଛି ସୁନା ରୂପା ଦୋକାନ ମୁଁ ତ ବୁଲିନି ଭିତରେ ଥିବ ବୋଧେ ଥିବ ବୋଧେ କାହିଁକି ବୋଲେ ମୁଁ ଭିତରକୁ ଯାଇନି ସେପଟେ ଯାଇଥିଲି ରାସ୍ତାରେ ଦେଖିଥିଲି ଆସିଲି ତ ଭିତରେ ମାର୍କେଟ୍ ଭିତରେ ପଶିନି ମୁଁ ସେଇଟା ସବୁ ଥିବ ସେଇଟା ଏତେ ବଡ଼ ମାର୍କେଟ୍ ଆଇଲାଣି ସବୁ ଥିବ ଆଉ

ହଁ ତାଙ୍କର ଏରିଆ ସେଇଟା ବାହାରୁନାହିଁ ସେଟା ତ ବେଶୀ ଥିବ ଆଉ ହଁ ଗଦାଫଦା ଧରିକି ବସିଛନ୍ତି

ହଁ ଅଟୋ କହିବା ନା ବୋଲେରୋ କହିବା ହଁ ବୋଲେରୋ କହିବା ହେଲେ ନାଇ କି ହଁ ପଚାରିକିରି ବୁଝିକିରି ଫୋନ୍ କରିବି ହେଁ

ଆଉ କେତେ ଲୋକ ଯିବେ ଆମର ହଁ ଆମ ଘର ଆମ ଘର ଚାରି ଲୋକ ଏଗାର ଲୋକ ହେଇଯିବ ଆରାମସେ ଭଲରେ ହେଇଯିବ

ପଚାରିକିରି ଗୋଟେ ପାଞ୍ଚ ମିନିଟ୍ ପରେ ଫୋନ୍ କରିବି ହେଲା

ହଁ ଗାଡ଼ି ଆଁ ଏବେ ତ ଗାଡ଼ି ଭଡ଼ା ରେଡ଼ି କରିଦେଇକି ଅଧ ଘଣ୍ଟା ଭିତରେ ବାହାରିଯିବା ଆଉ କେତେ ଟାଇମ୍ ଲାଗିବ ଯିବା ପାଇଁ ହଁ ଗୋଟେ ଆଉ କେତେଟା ଦଶଟା ବେଲେ ବାହାରିବା ଆଉ ଦଶଟା ସାଢେ ଦଶଟା ଆ ଦଶଟା ସାଢେ ଦଶଟା ଭିତରେ ବାହାରିବା ଏସି ଗାଡ଼ିରେ ଯିବା ନାହିଁ କି ଗାଡ଼ିରେ ଏସି ଥିବ ଆରାମସେ ସେ ଚଲେଇକି ଯିବା କ'ଣ ହେଲା କିଛି ହେବନି ସେଠି ଘର ତ ଛାଇରେ ବୁଲିବା ଆଉ ଗାଡ଼ି ଭିତରେ ଏସି ଲଗେଇକି ବାହାରିବା ଆଉ ହଁ ହଁ ସେମିତି ଗାଡ଼ି ଠିକ୍ କରିବି ନା ସେ ଗାଡ଼ି ଅଛି ଇଏ ଅଛି ଆମର ଯୋଉ ଗାଡ଼ି ନାହିଁ ନାଇ ଥିବ ନା ଆଜିକାଲି ସବୁ ଗାଡ଼ି ଏସି ରହୁଛି ଲକ୍ସରୀ ଗାଡ଼ି ନେବ ନା ଆଉ ଲକ୍ସରୀ ଗାଡ଼ି ନେବା ନା ବଢ଼ିଆଁ ଗାଡ଼ି ନେବା ପଇସା ଦେଇକି ନେବି ଗାଡ଼ି ଏସି ନଥିଲେ ହେବ କି ବୁଲିବା ପାଇଁ ଯିବ ଆରାମସେ ଯିବା ଆରାମସେ ଆଇବା କ'ଣ ହେଲା ହଉ ଠିକ୍ ଅଛି